ଖେଳ ତ ଅନେକ ପ୍ରକାର ରହିଛି ତ ଆମେ ଏଭଳିଆ ଖେଳ ଖେଳିବା ଦରକାର ଯେଉଁଥିରେ କି ମାନସିକ ବିକାଶ ହେଇପାରିବ ଗୁଣବତ୍ତାର ବିକାଶ ହେଇପାରିବ ସେଇଭଳିଆ ଖେଳ ଖେଳିବା ଉଚିତ୍ ଯେ ଆମେ ତାସ ଖେଳି ଦେବା ତାସ ଖେଳ ବି ଗୋଟେ ଭଲ ଖେଳ ତାର ମାଇଣ୍ଡର ବିକାଶ ହେଇଥାଏ ସେଇଭଳିଆ ଯଦି ପିଲାମାନଙ୍କୁ ଆମେ ଦରକାର ଆମର କ'ଣ ନା ଫୁଟବଲ୍ ଖେଳାଇବା ଏବଂ କ୍ୟାରମ୍ ବୋର୍ଡ଼୍ ଖେଳେଇବା କ୍ୟାରମ୍ ବୋର୍ଡ଼୍ ଖେଳାଇବା ଦ୍ୱାରା କ'ଣ ହେଇ ପିଲାମାନଙ୍କର ମାଇଣ୍ଡର ସ୍ଥିରତା ଆଣେ ଏବଂ ସିଏ ଯିଏଠୁକୁ ଲକ୍ଷ୍ୟ କରିକି ସିଏ କ୍ୟାରମ୍ ଗୋଟିଏ ଗଳେଇବ ଯେ ଜାଣିପାରିବ ଯେ ଏଇଠିକୁ ମାରିଲେ ଏଇ ଗୋଟିଟା ଏଇଠି ପଡ଼ିବ ତେଣୁ ସେଇଭଳିଆ ତାର ଜ୍ଞାନର ବିକାଶ ହେବ କେଉଁଥିରେ ନା ଯଦି ଆମେ ସକାଳ ଟାଇମ୍ କିମ୍ବା ସ୍କୁଲ୍ରୁ ଆସିଲା ପରେ ପିଲାମାନଙ୍କୁ ଯଦି ଖେଳ ପଡ଼ିଆକୁ ପଠାଇବା ପଠାଇବା ପରେ ଭଲିବଲ୍ କ୍ରିକେଟ୍ ଯାହା ବି ଖେଳନ୍ତୁ ପିଲାମାନେ ଖେଳନ୍ତୁ କିଛି ଅସୁବିଧା ନାହିଁ ଖେଳିବା ଫଳରେ କ'ଣ ହୁଏ ନା ତାଙ୍କର ଯେଉଁ ମାନବିକତା ଗୁଣ ରହିଛି ଗୁଣାତ୍ମକ ଅର୍ଥାତ୍ ଗୁଣାତ୍ମକ ନହେଲେ ତାଙ୍କ ବଡ଼ି ଲାଙ୍ଗୁଏଜ୍ଟା ଫିଟନେସ୍ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଯେଉଁ ରହୁଥିବ ସେଇଟା ମଧ୍ୟ ତାର ବିକାଶ ହେଇପାରିବ ତେଣୁ ସକାଳ ବେଳେ ଖେଳିବା ଆହୁରି ଭଲ ହେଇଥାନ୍ତା କେଉଁଟା ନା ଆମର ବ୍ୟାଡ଼୍ମିଣ୍ଟନ୍ ବ୍ୟାଡ଼୍ମିଣ୍ଟନ୍ଟା ସକାଳ ଦୁଇ ଘଣ୍ଟା ଖେଳିଦେଲେ ଦୁଇ ଘଣ୍ଟା ଖେଳିଲା ଫଳରେ କ'ଣ ହେବ ନା ତାଙ୍କର ମାଇଣ୍ଡର ସ୍ଥିରତା ରହିବ ଏବଂ ଏକାଗ୍ରତା ଗୋଟେ ଆସିବ ଏବଂ ତାଙ୍କର ବ୍ୟାୟାମ ମଧ୍ୟ ଗୋଟେ ପ୍ରକାର ହେବ ଏବଂ ସେଠୁ ତା'ପରେ ତାଙ୍କର ଖାଇ ଖୁଆ ଭଲ ମନ୍ଦ କରିକି ସ୍କୁଲ୍ ଗଲେ ସ୍କୁଲରୁ ଆସିକି ଯଦି ପିଲାମାନେ ପୁଣି ମାନେ ବିଭିନ୍ନ ପ୍ରକାର ଖେଳ ତ ରହିଛି କିନ୍ତୁ ଫୁଟ୍ବଲ୍ କ୍ରିକେଟ୍ ଡିଆଁ ବାଗୁଡ଼ି ଖେଳ ଏଗୁଡ଼ା ଯଦି କରିଥାନ୍ତେ ତା'ହେଲେ ତାଙ୍କର ହୁଏତ ତାଙ୍କର ଶାରୀରିକ ବିକାଶ ସହିତ ତା'ର ଗୁଣବତ୍ତାର ମଧ୍ୟ ବିକାଶଟା ରହିବ ଯାହାଫଳରେ ସେମାନେ କ'ଣ କରିବେ ନା ଭବିଷ୍ୟତ ପାଇଁ ସେମାନେ ତାଙ୍କର ଉନ୍ନତି ସାଧନ କରିପାରିବେ ମନ ଫୁର୍ତ୍ତି ରହିବ ମାଇଣ୍ଡ ସ୍ଥିରତା ରହିବ ଏବଂ ତାଙ୍କର ପାଠପଢ଼ାରେ ମଧ୍ୟ ମନ ଲାଗିବ ଆଉ ଯଦି ସେଭଳିଆ ନ କରନ୍ତି ସେମାନେ କେବେ ହେଲେ ଉନ୍ନତି କରିପାରିବେ ନାହିଁ